ଓଡ଼ିଶାରେ ଏମିତି ଅନେକ ଗୁଡ଼ିଏ ପ୍ରମୁଖ ମହାସଂଘ ଅଛି ଯାହାକି କ୍ରୀଡ଼ାକୁ ଅଧିକ ପ୍ରୋତ୍ସାହନ ଦିଅନ୍ତି ଏବଂ ସେହି ସଂଘ ମାନେ ଯିଏ ଅଛନ୍ତି ସେମାନଙ୍କର ଦ୍ୱାରା ଆଜି ଅନେକ ପ୍ଲେୟାର୍ ବା ଅନେକ ଖେଳାଳି ଆଜି ଉପରକୁ ଉଠିଛନ୍ତି ଏବଂ ସେମାନେ ଉଚ୍ଚ କୋଟିର ନାମ ମଧ୍ୟ କମାଇଛନ୍ତି ତ ଯେଉଁ ସବୁ ରହିଛି ପ୍ରମୁଖ ଯେଉଁ ସଂଗଠନ ମାନ ରହିଛି ଯା କ୍ରୀଡ଼ା ପାଇଁ ଯେଉଁ ସଂଗଠନ ମାନ ରହିଛି ତାହାଙ୍କୁ ମଧ୍ୟ ଆମେ ଅନେକ ଧନ୍ୟବାଦ ଦେବା କଥା କାହିଁକି ନା ଯେଉଁ ସଂଗଠନ ରହିଛି ସେ ଆମକୁ ଅନେକ ଗୁଡ଼ିଏ ଜିନିଷ ଯାହା ବ୍ୟାଟ୍ ବଲ୍ କ୍ରିକେଟ୍ ଖେଳିବା ବେଳେ ଯାହା ଲାଗେ ବ୍ୟାଟ୍ ବଲ୍ ତାହା ସବୁ ଯୋଗାଇ ଦେଉଛି ଆମ ଭଲିବଲ୍ ସବୁ କିଛି ଆମର ସେ ଦେଖି ଦେଖି କହୁଛି ତ ସେଥିପାଇଁ ଯେଉଁ ସଂଗଠନ ମାନେ ଅଛନ୍ତି ତାଙ୍କର ଯେଉଁ ଉଦ୍ୟୋଗତା ରହିଚି ବା ତାଙ୍କର ଯେଉଁ ସମର୍ପଣ ରହିଛି ତାଙ୍କୁ ଆମେ ଦିଲ୍ରୁ ବା ହୃଦୟରୁ ଆମେ ତାଙ୍କୁ ଭଲ ପାଇବା ଦେବା ଏବଂ ତାଙ୍କ ପାଇଁ ଆମେ ଯେତେ ବି ପ୍ରାର୍ଥନା କଲେ ସେତେ କମ୍ କାହିଁକିନା ସେମାନେ ଆମ ପାଇଁ ବହୁତ କିଛି କରୁଛନ୍ତି ଏବଂ ସରକାର ବି ଏବେ ବହୁତ କିଛି କାମ କଲାଣି ବହୁତ କିଛି ତାରମାନେ ଆମର ଯେଉଁ କ୍ରୀଡ଼ା ପାଇଁ ଅନେକ ଟଙ୍କା ଖର୍ଚ୍ଚ କରୁଛି ଅନେକ ଗୁଡ଼ିଏ ସଂଗଠନ ମଧ୍ୟ ତିଆରି କରୁଛି ଯଦ୍ୱାରା କିି ପିଲାମାନେ ଆଉ ଅଧିକ ଶିଖିପାରିବେ ଓ ଅଧିକ ଜାଣିପାରିବେ ଏବଂ ଓ ଅଧିକ ପ୍ରକୃତି ବା ଆମର ଯେଉଁ ଖେଳ ଅଛି ବା ଅଧିକ ଖେଳ ବିଷୟରେ ଜାଣିପାରିବେ ଏବଂ ବିରାଟ କୋହଲି ସଚିନ ତେନ୍ଦୁଲକର ଯେପରି କ୍ରିକେଟ୍ରେ ଏବେ ନାମ କମେଇଛନ୍ତି ସେଇଭଳି ଆମ ଓଡ଼ିଶାର ପିଲାମାନେ ମଧ୍ୟ ନାମ କମେଇ ପାରିବେ ଏହିଭଳି ଅନେକ ଗୁଡ଼ିଏ ସଂଗଠନ ରହିଲେ ସେମାନଙ୍କର ସହଯୋଗରେ ଏହିସବୁ ଜିନିଷ ସମ୍ଭବ ହୋଇପାରିବ ଏବଂ ଏହିସବୁ ଜିନିଷ ସମ୍ଭବ ହେଲା ପରେ ଆମେ କ'ଣ କରିବା ନା ଆମେ ଗୋଟେ ଭଲ ଖେଲାଳି ଉପରେ ନିଯୁକ୍ତି ହେଇ ପାରିବା ଏବଂ ଯେତେବେଳେ କୌଣସି ଖେଳାଳି ଗୋଟେ ଭଲ ଖେଳାଳି ହଉଛି ସେ କେତେବେଳେ ଗର୍ବ କରିବା ନୁହେଁ କାହିଁକି ନା ଗର୍ବ ଦ୍ୱାରା ସବୁ କିଛି ସମ୍ଭବ ନୁହେଁ ଏବଂ ଗର୍ବ ଦ୍ୱାରା ସବୁକିଛି ସରିଯାଇଥାଏ ସେଥିପାଇଁ ମଣିଷର ପରମ ଶତ୍ରୁ ରହିଛି ଗର୍ବ ତ ଗର୍ବ କରିବାର ନାହିଁ ଆମେ ଯେତେବେଳେ ଗୋଟ ଖେଳାଳି ହୋଇଛୁ ଆମେ ଧୀର ସ୍ଥିର ମନରେ ଯାହା କହିବା କଥା ବା ଯାହା ଅଛି ତାହା ଆମେ କରିବା କଥା ଏବଂ ଯାହା ବିି ଆମର ଦରକାର ବା କ୍ରୀଡ଼ାରେ ଯାହା କିଛି ବି ସାମଗ୍ରୀ ଅଛି ତାକୁ ପ୍ରଥମେ ଟେଷ୍ଟ୍ କରି କିପରି ଅଛି ତାହା ଜାଣି ତା'ପରେ ଆମେ ତାକୁ ବ୍ୟବହାର କରିବା ଦରକାର ଏବଂ ଭଲସେ ଖେଳିବା କଥା